ଗ୍ରାମୀଣ ଲୋକମାନେ ସାଧାରଣତଃ ଆଇନ୍ ସେବାରେ ବିଭିନ୍ନ ପ୍ରକାରର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଯେମିତିକି ଓକିଲ ପାଖକୁ ଯଦି ଯାଉଛନ୍ତି ଓକିଲ କହୁଛନ୍ତି ଯେ ଦିନକର କାମକୁ ପଚାଶ ଦିନରେ କରିବେ ତାର ଯେମିତି ଓକିଲର ରୋଜଗାର ବଢ଼ିବ କିନ୍ତୁ ଯିଏ କେସ୍ଟା ନେଇକି ଯାଇଥିବ ତାର ପଚାଶ ଦିନରେ ତାର ଯେତେବି ଖର୍ଚ୍ଚ ବଢ଼ିଯାଉ ଓକିଲର କିଛି ବି ଯାଏ ଆସ ନାହିଁ ସେ ତ କହିଦେବ ନା ତୁମେ ପଚାଶ ଦିନ ଲାଗିବ ତୁମେ ଏତିକି ଥର ଧାଅଁ ବୋଲି ଗୋଟିଏ ଲୋକ ଯେତେବି ଧାଉଁ କିନ୍ତୁ ଓକିଲର କିଛି ବି ଫରକ ପଡ଼ୁନି ଓକିଲ ଠାରୁ ଆମେ ବି ଏହିସବୁ ପ୍ରକାର ଅସୁବିଧା ସମ୍ମୁଖୀନ କରୁଛୁ ପା ରହିଲା ଥାନା ଥାନା ଗୋଟିଏ ଜିନିଷ ଥାନାରୁ ଆମେ ସାହାଯ୍ୟ ପାଇଲେ ବି ଗରିବ ଲୋକମାନେ ଯଦି କାହାର ଯଦି ଥାନାରେ ଚିହ୍ନା ଅଛନ୍ତି ତାହେଲେ କେସ୍ଟା ସାଙ୍ଗେ ସାଙ୍ଗେ ଫାଇନାଲ୍ ହୋଇଯାଉଛି ଯଦି ଆମର କିଛି ମାନେ ରାଜନୈତିକ ଦଳୀୟ ଲୋକଙ୍କ ଆମର କେହି ନାହାନ୍ତି କିମ୍ବା ଆମ ପାଖରେ ଆର୍ଥିକ ସହାୟତା ସେତେ ନାହିଁ ଆମ ପାଖରେ ପଇସାପତ୍ର ନାହିଁ ଯଦି ଆମେ କୌଣସି ମାନେ କାମ ପାଇଁ ଆମେ ଥାନାକୁ ଯାଉଛୁ ତ ଥାନାବାଲା କହୁଛନ୍ତି ଆଜି ଆସନି କାଲି ଆସ କାଲିକି ଆସ ସେ କାମଟା ଦେଖିବା କି ନହେଲେ ଯଦି ତୁମର କିଛି କେହି ଚିହ୍ନା ଅଛନ୍ତି ତାଙ୍କ ସହିତ ବି ଯଦି ଆମେ ଯାଉଛୁ ସେ ପଇସାପତ୍ର କାରବାର କରିକି କେସ୍ଟାକୁ ସେଇଠି ସମାଧାନ କରିବା ପାଇଁ ଚାହୁଁଛନ୍ତି ନହେଲେ ସେ ଥାନାରେ ବି ଆମେ ବାରମ୍ବାର ବାରମ୍ବାର ବାରମ୍ବାର ବାରମ୍ବାର ଦୌଡ଼ିଲେ ବି ଆମେ କିଛି ବି ଥାନାରୁ ବି ଫାଇଦା ପାଇପାରୁନାହୁଁ ଏସବୁ ପାଇଁ ବି ମାନେ ଲୋକମାନେ ବି ହଇରାଣ ହେଉଛନ୍ତି ଆଉ ଗୋଟିଏ ରହିଲା ଆମର କୋର୍ଟ ରହିଲା କୋର୍ଟରେ କ'ଣ ହେଉଛି ନା ଯେକୌଣସି ମାନେ ଆମେ ଯାଉଛୁ ଆମର ଯାହାବି ଅସୁବିଧା ଯଦି କୋର୍ଟରେ କିଛି ଅସୁବିଧା ହେଉଛି ଆମେ ଯାଉଛୁ ମାନେ ଆମର ଯଦି ସେଇଠି କିଛି ବି ତର୍ଜମା କରାଯାଉଛି ତାହେଲେ ସେଇଠି କେବଳ ତାରିଖ ପରେ ତାରିଖ ଗରିବ ଲୋକଟା ସେଇଠି ଉପକୃତ ହୋଇପାରୁନି ତାର କେସ୍ ସମାଧାନ ହେବା ବଦଳରେ ତାର ବହୁତ ପଇସା ଖର୍ଚ୍ଚ ହୋଇଯାଉଛି ସମୟ ମଧ୍ୟ ବର୍ବାଦ ହୋଇଯାଉଛି ଯାହାଫଳରେ କି ଓକିଲମାନେ ତାରିଖ ପରେ ତାରିଖ କରୁଛନ୍ତି ଏବଂ ଏହାଦ୍ୱାରା ଗ୍ରାମୀଣ ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧା ଭୋଗୁଛନ୍ତି